ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ଵାନ ଏବଂ ସୁଯୋଗଗୁଡ଼ିକ ବହୁତଗୁଡ଼ାଏ ରହିଛି ଯାହାକି ମୁଖ୍ୟ ସୁଯୋଗ ହେଲା

ମଧୁବାବୁ ପେନ୍ସନ୍ ଯୋଜନା ଯାହାକି ବୃଦ୍ଧ ଲୋକମାନଙ୍କୁ ଦିଆଯାଏ ଏହାର ମୂଲ୍ୟ ସାତଶହ ଟଙ୍କା ରହିଛି ଏବଂ ନିଶା ସେବନକାରୀ ଏବଂ ନିଶା ନିରାଶ୍ରୟ ଥଇଥାନ ଯୋଜନା ମଧ୍ୟ ରହିଛି ଏବଂ ସମନ୍ନୀତ ଭିତ୍ତିଭୂମି କମପ୍ଲେକ୍ସରେ ମଧ୍ୟ ଲୋକମାନେ ରହିପାରିବେ ବୃଦ୍ଧଲୋକମାନଙ୍କ ପାଇଁ ଏହା ସୁବିଧା ଏବଂ ସୁଯୋଗ ରହିଛି ଏବଂ ମଧୁବାବୁ ପେନ୍ସନ୍ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ପାଇଁ ସମସ୍ତ ସୁବିଧାସୁଯୋଗ ମିଳିଥାଏ ଯାହାକି ନିଜର ପରିବାରକୁ ପୋଷଣ ଭରଣପୋଷଣ କରିଥାନ୍ତି